ଢେଙ୍କାନାଳ ଏମିତି ଏକ ଜିଲ୍ଲା ଅଟେ ଯେଉଁଠି ସବୁ ଜାତି ଓ କିଛି ଧର୍ମର ଲୋକ ବସବାସ କରିଥାନ୍ତି ଏଠିକାର ମୁଖ୍ୟ ଭାଷା ହେଲା ଓଡ଼ିଆ କିନ୍ତୁ କିଛି ବର୍ଗର ଲୋକ ଅଛନ୍ତି ଯେଉଁମାନେ ଓଡ଼ିଆ ବୁଝିପାରନ୍ତି କିନ୍ତୁ କହିପାରନ୍ତି ନାହିଁ ଆଉ କିଛି ବର୍ଗର ଲୋକ ଅଛନ୍ତି ଓଡ଼ିଆ କହିପାରନ୍ତି କିନ୍ତୁ ବୁଝିପାରନ୍ତି ନାହିଁ ପ୍ରାୟ ଆମ ହିନ୍ଦୁ ଧର୍ମର ଯେତେ ଲୋକ ଅଛନ୍ତି ସେମାନେ ଓଡ଼ିଆ ବୁଝିବା ସହିତ କହିବା ଏବଂ ଲେଖାପଢ଼ା କରିପାରନ୍ତି ସେଥିପାଇଁ ଢେଙ୍କାନାଳ ଅଞ୍ଚଳରେ ଚଳିବାକୁ ହେଲେ ଓଡ଼ିଆ ଭାଷା ଶିଖିବା ନିତ୍ୟାନ୍ତ ଆବଶ୍ୟକ କାହିଁକିନା ଏଠାକାର ମୁଖ୍ୟ ଭାଷା ହେଉଛି ଓଡ଼ିଆ ଅଲଗା ଧର୍ମର ବସବାସ କରୁଥିବା ଲୋକ ଲୋକେ ସେମାନେ ଘରେ ରହିଲା ବେଳେ ତାଙ୍କ ନିଜ ଭାଷାରେ କଥା ହୋଇଥାନ୍ତି କିନ୍ତୁ ବଜାର ଓ ଅନ୍ୟମାନଙ୍କ ସହ ମିଶିବାକୁ ହେଲେ ଓଡ଼ିଆ ଭାଷାରେ କଥାବାର୍ତ୍ତା କରିଥାନ୍ତି ଆଉ ଏମିତି କିଛି ଆଦିବାସୀ ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କ ଭାଷାରେ କଥା ହୋଇଥାନ୍ତି କିନ୍ତୁ ଓଡ଼ିଆ ଭାଷାରେ ପାଠ ଓ ଲେଖାପଢ଼ା କରିଥାନ୍ତି